ମତେ ସେଇ ଓଡ଼ିଆ ଚଳଚିତ୍ରର ସବୁଠୁ ଅପରାଜିତା ମ୍ୟାମଙ୍କୁ ବଢ଼ିଆ ଲାଗେ କାହିଁକି ନା ମତେ ତାଙ୍କୁ ବହୁତ ଭଲ ଲାଗେ ତାଙ୍କ ଫିଲ୍ମ ଦେଖିବାକୁ ଯେମିତି ଭଲ ଲାଗେ ତାଙ୍କୁ ବି ଦେଖିବାକୁ ଭଲ ଲାଗେ ଆଉ ମୋ ମନରେ ଏମିତି ମାନେ ମୁଁ ଭାବେ ତାଙ୍କୁ ଦେଖିଲେ ପଚାରନ୍ତି ତମେ କେମିତି ଏଇ ସିନେମା ଜଗତକୁ ଆସିଲ ଆଉ କେମିତି ମାନେ ଏତେ ବଢ଼ିଆ ବଢ଼ିଆ କେମିତି ମାନେ ଆମ ମାନଙ୍କୁ ଭଲ ଭଲ ଚଳଚିତ୍ରରେ ତମେ ମାନେ କାମ ଦେଖଉଛ ସବୁ ଆକ୍ଟର ଭାବେ ବଢ଼ିଆ ଆକ୍ଟର ଭାବେ ଦେଖୁଛ ମୁଁ ଯଦି ତାଙ୍କୁ ଭେଟନ୍ତି ଏସବୁ ପଚାରନ୍ତି କାରଣ ମତେ ଏତେ ତାଙ୍କୁ ଭଲ ଲାଗେ ଯେ ସେ ଯେତେ ବୟସ ତାଙ୍କର ଅଧିକ ହୁଏ ସେତେ ସେ ସୁନ୍ଦର ଲାଗନ୍ତି ମାନେ କ୍ୟୁଟ ଲାଗନ୍ତି ମାନେ ଯେନ୍ତି କମ ବୟସ କୁ ଆହୁରି ଆସନ୍ତି ହେରି ମତେ ଏମିତି ତାଙ୍କୁ ଲାଗେ ଆମ ଏଇ ଓଡ଼ିଆ ଚଳଚିତ୍ରର ଆଉ ହିନ୍ଦୀ ଚଳଚିତ୍ର ମତେ ସବୁଠୁ ଭଲ ଲାଗେ ବଚନ ଅମିତାଭ ବଚନ ଆଉ ଗୋବିନ୍ଦା ତାଙ୍କୁ ବି ଭଲ ଲାଗେ ତାଙ୍କୁ ବି ତାଙ୍କର ଫିଲ୍ମ ମତେ ବି ବହୁତ ବହୁତ ବଢ଼ିଆ ଲାଗେ ତାଙ୍କୁ ବି ମୁଁ ମାନେ ତାଙ୍କର ଯେତେବେଳେ ଫିଲ୍ମ ଦେଖେ ମତେ ବଚନଙ୍କର ଗୋଟେ ଅମିତା ବଚନଙ୍କର ଗୋଟେ ଫିଲ୍ମ ସବୁବେଳେ ଭଲ ଲାଗେ ସେଇ କଥା ଟା ତାଙ୍କୁ ମୁଁ ପଚାରିବି ବୋଲି ଭାବିଥାଏ ମନରେ ସେ ଗୀତଟା ବି ମୋର ଟିକେ ଟିକେ ମାନେ ଅଛି ସେ ଗୀତରେ ଖାଇକେ ପାନ ବନାରସ ବା ସେଇ ଗୋଟାକ ବାଲା ସେଇ ଗୋଟାକ ମତେ ବହୁତ ଭଲ ଲାଗେ ତାଙ୍କର ମାନେ ସେ ସେ ମତେ ତାଙ୍କୁ ବହୁତ ଭଲ ଲାଗେ ସେଇ ଗୀତ ଟାରେ ଏମିତି ଆଉ ମତେ ତାଙ୍କୁ ଦେଖିଲେ ପାଖରେ ପଚାରନ୍ତି ସେଇ ମାନେ ହିନ୍ଦି ଚଳଚିତ୍ରର ଯେଉଁ ଅମିତାଭ ବଚନ ଆଉ ଗୋବିନ୍ଦା ବାବୁଙ୍କୁ ଏ ମାନଙ୍କୁ ପଚାରିବି ଯେ ତାଙ୍କ ଫିଲ୍ମ ଭଲ ଲାଗେ ଅପରାଜିତା ମ୍ୟାମଙ୍କର ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅପରାଜିତା ମ୍ୟାମ ଙ୍କର ବି ମତେ ବହୁତ ଭଲ ଲାଗେ